ମୁଁ ଗୋଟେ ଫୋଟୋଗ୍ରାଫି ହେବା ପାଇଁ ଚାହୁଁଥିଲି କିନ୍ତୁ ଘରେ ମୋତେ ଫାର୍ଷ୍ଟ୍ ସମର୍ଥନ କରୁନଥିଲେ କହୁଥିଲେ କି ଫୋଟୋଗ୍ରାଫିରେ କ'ଣ ଅଛି ସେଥିରେ କିଛି ବି ପଇସା ନାହିଁ ଜମା ବି ସମର୍ଥନ କରନ୍ତିନି ବହୁତ ମୋ ଲାଗନ୍ତି କି ଜବ୍ କର କିମ୍ବା ଡ୍ୟାନ୍ସ ଲାଇନ୍ରେ ଯାଆ କି ଗୀତ ଲାଇନ୍ରେ ଯାଆ କିନ୍ତୁ ଫୋଟୋଗ୍ରାଫିରେ କିଛି ବି ଲାଭ ନାହିଁ କିନ୍ତୁ ମୋର ପ୍ୟାଶନ୍ ଥିଲା ହବି ଥିଲା କି ମୁଁ ଗୋଟେ ଫୋଟୋଗ୍ରାଫି ହେବା ପାଇଁ ସେମାନଙ୍କର ସମର୍ଥନ ନ ମିଳିବା ସତ୍ୱେ ବି ମୁଁ ଫୋଟୋଗ୍ରାଫି ହେବା ପାଇଁ ଚେଷ୍ଟା କରିଥିଲି ତା ଫଳରେ ମୁଁ ଏବେ ଫୋଟୋଗ୍ରାଫିରୁ ବହୁତ ପଇସା ପାଉଛି ତା ଫଳରେ ମୁଁ ପାରିବାରିକ ସୁବିଧା ସବୁ କରିପାରୁଛି ଘର ଚଳେଇ ପାରୁଛି ମୋ ପାଖରେ ଗୋଟେ ସକ୍ଷମ ରହିଛି ଯେ ହଁ ମୁଁ ଘରଟାକୁ ଏକା ଚଳେଇ ନେବି ସେତିକିଟା ପଇସା ମୁଁ ପାଇପାରୁଛି ଫୋଟୋଗ୍ରାଫି ତରଫରୁ ତା ମାଧ୍ୟମରେ ମୋର ଘର ପାଖରେ ଆଉ ଜଣେ ପିଲା ମତେ ଦେଖି ସେ ବି ଫୋଟୋଗ୍ରାଫି ହେବା ପାଇଁ ଚାହିଁଲା ତ ତାଙ୍କ ଘରେ ବି ସମସ୍ତେ ମୋତେ ଦେଖିକି ସମର୍ଥନ କରୁଛନ୍ତି ସେ ବି କିଛି ପଇସା ରୋଜଗାର କରିବାକୁ ଚାହିଁଲା ମୋଠୁ ସେ କିଛି ଶିଖିଲା ମୋତେ ବହୁତ ଖୁସି ଲାଗୁଛି ଘର ଲୋକ ବି ମୋତେ ଏବେ ବହୁତ ସମର୍ଥନ କରୁଛନ୍ତି ଯାହା ହେଉ ଗୋଟେ ଝିଅ ଫୋଟୋଗ୍ରାଫି ମାଧ୍ୟମରେ ଏତିକିଟା ଟଙ୍କା ପାଇ ନିଜ ଘର ପରିବାର ଚଳେଇ ପାରୁଛି ତାଠୁ ବେଶୀ ଖୁସିର କଥା ମୋତେ ଆଉ କିଛି ଲାଗୁନି ମୋତେ ବହୁତ ଖୁସି ଲାଗୁଛିକି ହଁ ମୁଁ ଫୋଟୋଗ୍ରାଫି ମାଧ୍ୟମରେ ମୁଁ ମୋ ଘର ପରିବାରକୁ ଖୁସି ଦେଇପାରୁଛି କିଛିଟା ରୋଜଗାର କରି ସାହାଯ୍ୟ କରିପାରୁଛି ବାପା ମା'ଙ୍କୁ ବାପା ମା' ମୋତେ ଛୋଟରୁ ବହୁତ ବଡ କରିଛନ୍ତି ସେମାନଙ୍କ ପାଇଁ ମୁଁ କିଛି କରିବାକୁ ଚାହୁଁଥିଲି ପାଖରେ ପଇସା ଥିଲେ ତ କ'ଣ କରିବି ବୋଲି ଭାବିଥିଲି କିନ୍ତୁ ଫୋଟୋଗ୍ରାଫି ମାଧ୍ୟମରେ ମୁଁ ତାଙ୍କୁ ଏତେ ବା ସାହାଯ୍ୟ କରିବି କେବେ ଭାବି ନଥିଲି ସେମାନଙ୍କ ଋଣ ତ କେବେ ସୁଝି ପାରିବିନି କିନ୍ତୁ କିଛିଟା ମୋ ଫୋଟୋଗ୍ରାଫି ମାଧ୍ୟମରେ କିଛିଟା ପଇସା ପାଇ ମୋ ଦ୍ଵାରା ଯେତିକି ସମ୍ଭବ ତାଙ୍କୁ ସାହାଯ୍ୟ କରୁଛି ମୋତେ ବହୁତ ଖୁସି ଲାଗୁଛି ମୋଠାରୁ କିଛି ଛୋଟ ସାନ ଭାଇ ଭଉଣୀମାନେ ଶିଖିକି ଫୋଟୋଗ୍ରାଫି ଲାଇନ୍ରେ ଯିବାକୁ ମଧ୍ୟ ଭଲପାଉଛନ୍ତି ହଁ ମୁଁ ଫୋଟୋଗ୍ରାଫି ଲାଇନ୍ରେ ଯାଇକି ବହୁତ ସୁବିଧା ପାଇଛି ଆମେମାନେ ବି ଯାଇକି ପାଇବୁ ତାଙ୍କ ଘରେ ବି ତାଙ୍କୁ ସମର୍ଥନ କରୁଛନ୍ତି କି ହଁ ଏ ଲାଇନ୍ରେ ଗଲେ ଭଲ ବୋଲି ମୋତେ ଦେଖି କିଛିଟା ଲୋକ ଆଗକୁ ଯାଉଛନ୍ତି ଫୋଟୋଗ୍ରାଫି ଲାଇନ୍ରେ ଯାଉଛନ୍ତି ଘର ଲୋକ ବି ସମର୍ଥନ କରୁଛନ୍ତି ବହୁତ ଖୁସି ଲାଗୁଛି ମୋତେ ମୁଁ ଭାବୁଛି ଫୋଟୋଗ୍ରାଫି ଲାଇନ୍ରେ ଆଗକୁ ଯିବି ବୋଲି